ମୁଁ ଲାଲାଦିତ୍ୟ ରଏ ସ୍ଵିଗିରେ ଆଗରୁ ଅର୍ଡ଼ର୍ କରୁଥିଲି କରୁଥିଲି ଏବଂ ତାର ଆପ୍ ମଝିରେ ମଝିରେ କାମ କରୁନଥିଲା ସର୍ଭର ଡାଉନ ରହୁଥିଲା ତ ଏବେ କ୍ୟାସ ଅର୍ଡ଼ର୍ କଲା ପରେ କ୍ୟାସରେ ପେମେଣ୍ଟ କରିବି